ମୋ ଅଭିଜ୍ଞତାରୁ ମୁଁ ଏତିକି ଶିଖିଲି ଯେ ବଗିଚାରେ ଫଳ ଏବଂ ପନିପରିବାର ଆବଶ୍ୟକତା ବହୁତ ଅଧିକ କାରଣ ବଗିଚାରେ ଫଳ ଓ ପନିପରିବା ରହିଲେ ଘରେ ଯେକୌଣସି ସମୟରେ ଆବଶ୍ୟକତା ସମୟରେ ଆମେ ଫଳ ପନିପରିବା ପାଇପାରିବା ଏବଂ ବଗିଚାକୁ ସୁରକ୍ଷା ରଖିବା ମଧ୍ୟ ଆମକୁ ଯଦି ଆମେ ସୁରକ୍ଷା ନ କରିବା ବଗିଚାକୁ ତାହେଲେ ଫଳ ଓ ପନିପରିବାକୁ ଅଲଗା ଗାଈ ଗୋରୁ ଛେଳି ମାନେ ଖାଇଯିବେ ସେଥିପାଇଁ ତାଙ୍କୁ ସୁରକ୍ଷା କରିବା ମଧ୍ୟ ଆମକୁ ଦରକାର ଏବଂ ବଡ଼ ହେବା ପାଇଁ ମଧ୍ୟ ଦେବା ଆମକୁ ଦରକାର ତେଣୁ ବଗିଚାରେ ଫଳ ଏବଂ ପନିପରିବାକୁ ବଢ଼େଇବାକୁ ଚେଷ୍ଟା କରିବା ଅତ୍ୟନ୍ତ ଆବଶ୍ୟକ